ହ୍ୟାଲୋ ହଁ ହ୍ୟାଲୋ ହଁ ହଁ ହ୍ୟାଲୋ ହଉ କାଲି ଆମ ଗୋଟେ ହଠାତ୍ ଗୋଟେ ପ୍ରୋଗ୍ରମ୍ଟେ ଠିକ୍ କରାହେଇଛି ମହେନ୍ଦ୍ରଗିରିରେ ବୁଝିଲେ ହଁ ମହେନ୍ଦ୍ରଗିରିରେ ଆଉ ଡାଟା ଧରି ଆସି ସେଠି ଆଜ୍ଞା ନାଇଁ ଆଉ ହଠାତ୍ ହଠାତ୍ ଗୋଟେ ପ୍ରୋଗ୍ରାମ୍ ଠିକ୍ କରାହେଲା ତ ଆଉ ସେଥିପାଇଁ ଡାଟା ଧରିକିରି ଆସିବେ ସେଠି ଗୋଟେ ହଁ ଗୋଟେ ରୋଷେଇ କରାହେବ ଡାଟା ଧରିକିରି ଆସିଲେ ଫାର୍ଷ୍ଟ୍ ସାମାନ ଯାକ ନେଇକିରି ସେଇଠି ରଖିକିରି ଆସିବେ ହେରି ହଁ ପୁଣି ଆସିକିରି ଆଉ ଫେମିଲି ଥରିକିରି ଆସିକିରି ଆସିବେ ଟିକେ ଆଉ ଆଉ ହଠାତ୍ ହଠାତ୍ ପ୍ରୋଗ୍ରାମ୍ କରାହେଇଗଲା ଆଉ ସେଥିପାଇଁ ସକାଳୁ ଟିକେ ଜଲ୍ଦି ଗାଡ଼ି ଧରିକିରି ଆସିଲେ ସାମାନ ଯାହା ଲୋଡ଼୍ କରିକି ସେଇଟା ଅନ୍ଲୋଡ଼୍ କରିବା ଆଉ ପୁଣି ଆସିବେ ନା ଧରିକିରି ଆଉ ହଁ ହଁ ଶୀତ କାକର ଦିନ ତ ସେଥିପାଇଁ ଟିକେ ଜଲ୍ଦି ଆସିକିରି ଆଜ୍ଞା ନେଇକିରି ସେଠି ସମାନ୍ ତା'ପରେ ସାମାନ୍ ଆସିକିରି ସାମାନ୍ ଧରିକିରି ବାହାରିଲା ଆଉ ନା ସନ୍ଧ୍ୟା ଦିନ ନା ଜଲ୍ଦି ଜଲ୍ଦି ଜଲ୍ଦି ଟିକେ କାମଟା ଛିଡ଼େଇଦେବେ ଭଲ ହେବ ଆଉ ହଠାତ୍ ହଠାତ୍ ତ ଛୁଟି ନେଇଥିଲେ ଯେ ଆଉ ହଠାତ୍ ହଠାତ୍ ପ୍ରୋଗ୍ରାମ୍ଟା ଠିକ୍ କରା ହେଇଗଲା ତ ସେଥିପାଇଁ ଆଚ୍ଛା ଆଚ୍ଛା ହଁ ହଁ ଆଉ ନହେଲେ ଆଉ ହେବ ନାହିଁ ହଁ